ହଁ ଆଜ୍ଞ କୁହନ୍ତୁ ଏ ଆସ ଥିଲ କି ହଁ ହଁ ହଁ ହଁ ହଉ ଥିଲେ ଆସିଲେ ଦେଖନ୍ତୁ ଆପଣ ତ ଜାଣିଛନ୍ତି ମୋର ସିଲେଇ ବୁଝିଲେକି ଆଉ ଆଜିକାଲି ତ ତ ମହଙ୍ଗା ରେଟ୍ ଆପଣ ଜାଣିଛନ୍ତି ଆଉ ଡ୍ରେସ ହଳକୁ ସିଲେଇ ସାତଶହ ଟଙ୍କା ନଉଛୁ ଆଉ ନା ଆଉ କରି ଆସ କରିବା ଆପଣଙ୍କ ଅଛି ଆପଣ ଆସିଛନ୍ତି ଆ ଆପଣଙ୍କ ମନାକରିବୁ ଅଛି ବୁଝିଲେକି ଆଉ ଆପଣ ଟିକେ ଧ୍ୟାନ ଦଅବା ଆମ ପ୍ରତି

ହଁ ହଁ ସବୁ କରିବା ଆପଣ ଶୁଣନ୍ତୁ ଶୁଣନ୍ତୁ ଆପଣ ଗୋଟ ମିନିଟ ଅପେକ୍ଷା କରନ୍ତୁ ମୁଁ ଏବେ ଆପଣ ସାଙ୍ଗେ ପଳାଇ ଯାଇ ପାଞ୍ଚ ମିନିଟ ଅପେକ୍ଷା କରନ୍ତୁ ମୁଁ ସାଙ୍ଗେ ସାଙ୍ଗେ ପଳଉଛି ଆପଣ ଫିଟିଙ୍ଗି ମାପ ନେଇଯିବେ ବୁଝିଲେକି ଯାହା ଯାହା କହିବେ ଆପଣ ସବୁ ଯାଗାରେ ରଖିଲୁ ଆଉ କିନ୍ତୁ ଗୋଟିଏ ଆପଣଙ୍କର ଯାହା କାମ ଆସିବ ମୋତେ ଦେବେ କିନ୍ତୁ

ହୁଁ ହୁଁ ହୁଁ ଆପଣ ଆପଣ ହଉ ମୁଁ ଯାଉଛି ମାପ ନେଇଗଲା ପରେ ବୁଝିଲେ କି ମାପ ନେଇଗଲା ପରେ ମୁଁ କପଡ଼ା କେତେ କହିଦେବି ଆପଣଙ୍କୁ ଆଉ ଅନୁମାନିକ କହିଲେ ଆପଣ ଆଣିବେ